ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ଧର୍ମ ରହିଛି ଆଉ ଧର୍ମ ବିଷୟରେ ଶିକ୍ଷା ଦେଇଥାଏ ସେହି ଶିକ୍ଷାରେ ଆମେ ଅନେକ ଗୁଡ଼ିଏ ଧର୍ମ ପାଳିଥାଉ ଏ ଧର୍ମ ପାଳିବା ଦ୍ଵାରା ଆମର ସ୍ଵାସ୍ଥ୍ୟ ଭଲ ରହିଥାଏ ଯେମିତି କି ଆମେ ଅନେକ ଧର୍ମ ପାଳିଲା ବେଳେ ମାଂସାହାରୀ ଭୋଜନ କରିନଥାଉ ଶାକାହାରୀ ଭୋଜନ କରିଥାଉ ସେହିଥି ଦ୍ଵାରା ଆମେ କିଛି ଧର୍ମରେ ଉପାସନା ମଧ୍ୟ ରହିବାକୁ ପଡ଼ିଥାଏ ଯେଉଁ ଉପାସନା ରହିବା ଦ୍ଵାରା ଆମର ଶରୀରର ବହୁତ ସୁସ୍ଥ ରହିଥାଏ ଏବଂ ଆମେ ଅନେକ ଗୁଡ଼ିଏ ଧର୍ମ ପାଳିଲା ବେଳେ ଆମ ନାମ ସଂକୀର୍ତ୍ତନ ବାଜା ଯନ୍ତ୍ର ଆଦି ବ୍ୟବହାର କରିଥାଉ ଯାହା ଫଳରେ କି ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଅଦଳ ବଦଳ ହେବା ଦ୍ଵାରା ଆମ ମାନସିକ ସୁସ୍ଥ ରହିଥାଏ